ହ୍ୟାଲୋ ଆପଣ ଖୁସି ରେଷ୍ଟୁରାଣ୍ଟ୍ର ମାଲିକ କହୁଛନ୍ତି କି ହଁ ସାର୍ ମୁଁ ଫୋନ୍ କରିଥିଲି ଏଥିପାଇଁ କି ମୋର ଖାଇବା ଅର୍ଡ଼ର୍ କରିବାର ଥିଲା ତ ସେଥିପାଇଁ ଆଉ ଆଜି ଆପଣଙ୍କର ଦୋକାନ ଖୋଲା ଅଛି କି ନା ନାହିଁ ହଁ ଭଲ କଥା ତା'ହେଲେ ଆଉ ଆଉ ଶୁଣନ୍ତୁ ମୁଁ ଖାଇବା ଆମ ଘର ଠେଇଁକି ଆସିବ କି ନା ନାହିଁ ମୁଁ ଆର ଥରକ ଆପଣଙ୍କ ରେଷ୍ଟୁରାଣ୍ଟ୍କୁ ଖାଇବାକୁ ଯାଇଥିଲି ହେରି ଆଜି ତ ଯାଇ ପାରିବିନି ଆଉ ଘର ଠେଇ ଆସି ପହଞ୍ଚେଇଦେବେ କି ହଉ ମୁଁ ଆମ ଘର ଠିକଣା ଦେଇ ଦେଉଛି ଆପଣ ଖାଇବା ଆଣିକି ଆସିବେ ହେରି ଆଉ ହଉ ସାର୍ ମୁଁ ରହୁଛି